ହ୍ୟାଲୋ ହ୍ୟାଲୋ କିଏ କହୁଛନ୍ତି ଆରେ ପଟାବାଲା ମୁଁ ଆପଣଙ୍କୁ ପଟା ଦରକାର

ହଉ କେତେ କ'ଣ ଅଛି ମାନେ ଭଲ ପଟା ଅଛି ତ ଯେମିତି ଘର

ଆଉ ମାନେ ପଟା ଅଲଗା ଅଲଗା ରେଟ୍ ଅଛି କି ଗୋଟେ ହି ରେଟ୍ କିଛି ସେମିତି ହଁ ଡିଫରେଣ୍ଟ୍ ଡିଫରେଣ୍ଟ୍ ଅଛି ହେଲେ ଯଦି ମୁଁ କଲଣା ବନେଇଲି ୟା ଫିର୍ ସୋଫା ସେଟ୍ ବନେଇଲି ମତେ କେତେ କେତେ ପଟା ଦରକାର ହବ

ଆଉ ମିସ୍ତ୍ରୀ ଖର୍ଚ୍ଚଟା କେତେ ଲାଗିବ ଡିଜାଇନ୍ ଉପରେ ଡିଜାଇନ୍ ଉପରେ ହେଲେ

ଯଦି ଏବେ ମୁଁ ଗୋଟେ ସୋଫା ସେଟ୍ କଲି ମତେ କେତେ ଦିନ ଲାଗିବ ବନେଇବାକୁ ଆଉ ପୋକ ଫୋକ ଖାଇବନି ତ ହଉ ତା ଉପରେ ଯେଉଁ କଲର୍ ଆଉ ତା ଉପରେ ଯେଉଁ କଲର୍ କଲେ ମାନେ ସେଇ ସବୁର ପୁଣି ଅଲଗା

ହଁ

ଆଉ ଆପଣ କହିଲେ ଦୁଇ ମାସ ଲାଗିବ ଯଦି ମୁଁ ଏଇଟା ଜଲ୍ଦି କରିବାକୁ ଚାହିଁବି ମାସ ଭିତରେ କରିବାକୁ ଚାହିଁବି ଯଦି ତା ପାଇଁ ଏକ୍ସଟ୍ରା ଆମାଉଣ୍ଟ୍ ପଡ଼ିବ ହଁ ହଉ ହଉ ଠିକ୍ ଅଛି ହଁ ଯିବି ପଟା ଦେଖିଆକୁ ଆଜିକାଲି କେଉଁଦିନ ପଟା ଦେଖିବା ପାଇଁ ଆଜିକାଲି କେଉଁ ଭିତରେ ଯିବେ